ହଁ ଛଅମାଣ ଆଠଗୁଣ୍ଠ ଯାହାର ଲେଖକ ଫକୀର ମୋହନ ସେନାପତି ମତେ ବୌଦ୍ଧିକ ଭାବେ ଚ୍ୟାଲେଞ୍ଜ କରିଛି ଏହାର ବର୍ଣ୍ଣନା ଶୈଳୀ ଅତ୍ୟନ୍ତ ମଧୁର ହୋଇଥିଲେ ମଧ୍ୟ ଭାଷା ବୁଝିବାକୁ କଷ୍ଟକର ହୋଇଥାଏ ଏଇସବୁ ପୁସ୍ତକ ବିଷୟରେ ବନ୍ଧୁମାନଙ୍କ ମଧ୍ୟରେ ଆଲୋଚନା କରେ ନାହିଁ